ଆମ ଜିଲ୍ଲା ଢେଙ୍କାନାଳ ଏବେ ବହୁତ ଉନ୍ନତ ହୋଇଛି ଢେଙ୍କାନାଳରେ ଏବେ ବହୁତ କିଛି ସୁବିଧା ଅଛି ଧିରେଧିରେ ଟେକ୍ନୋଲୋଜି ବଢ଼ୁଛି ଲୋକମାନଙ୍କ ଚିନ୍ତାଧାରା ବି ସେହି ଅନୁସାରେ ପରିବର୍ତ୍ତନ ହେଉଛି ତାପରେ ଆମର ଯେଉଁ ଫୋନ୍ ଅଛି ସେ ଫୋନ୍ ଦ୍ୱାରା ଟେକ୍ନୋଲୋଜି ଅଧିକ ଜଣାପଡ଼ୁଛି ଯାହାଦ୍ୱାରା ଲୋକମାନଙ୍କ ଚିନ୍ତାଧାରା ଫୋନ୍ ସହିତ ଫୋନ୍କୁ ଦେଖିକି ନା ବି ଚେଞ୍ଜ ଧିରେ ଧିରେ ପରିବର୍ତ୍ତନ ହେଉଛି ସେମାନେ ବହୁତ ଆଗକୁ ଗଲେଣି ଲୋକମାନେ ବି ଚିନ୍ତାଧାରା ବହୁତ ଆଗରେ ନେଲେଣି ଆଉ ଟେକ୍ନୋଲୋଜି ବହୁତ ବଢୁଛି ଢେଙ୍କାନାଳ ଜିଲ୍ଲାବି ବହୁତ ପରିବର୍ତ୍ତନ ଧିରେ ଧିରେ ହେଉଛି ତାପରେ ଆମର ମେଳା ହେଲା ପର୍ବପର୍ବାଣି କିଛି ବି ହେଲା ଯାହାବି ସବୁ ପର୍ବପର୍ବାଣି ହେଉଛି ସେ ସବୁ ଯାହାବି ସବୁ ସାଜସଜି ହେଉଛି ଆଗରୁ ଯେତିକି କମ୍ ଲାଇଟ୍ରେ କମ୍ ଲଣ୍ଠନ୍ ଡିବି ଏଇ ସବୁ ନିଆଁରେ ସବୁ ସଜାସଜି କରୁଥିଲେ ଏବେ ତ ବହୁତ କିଛି ଆସିଗଲାଣି ଲାଇଟ ବଲ୍ବ ଆଉ ବହୁତ କିଛି ଡିଜାଇନର ଲାଇଟ୍ ଆସିଗଲାଣି ବହୁତ ପ୍ରକାରର ଆସିଗଲାଣି ତ ତାକୁ ଆମେ ଲଗେଇକି ସାଜସଜା ପୂରା ଭଲସେ ଏଥରକ ହେଉଛି ଆଉ ବୋଇତ ବନ୍ଦାଣ ସବୁ ପର୍ବପର୍ବାଣି ସବୁ ଅଛି ବାକି ସାଜସଜା ଅଧିକ ହେଉଛି ଆଉ ଲୋକମାନେ ବି ଏଥର ବହୁତ ଆସୁଛନ୍ତି ବହୁତ ସାରା ମେଳା ହେଲା ଯାହାବି ହେଲା ସବୁଥିରେ ଲୋକମାନେ ପୂରା ବହୁତ ବହୁତ ଲୋକ ଆସୁଛନ୍ତି ମେଳାଫେଳା ସବୁ ଆଗକୁ ବଢ଼ିଛି ମାନେ ମେଳାରେ ଆଗରୁ ଯେତିକି ଜିନିଷ ଆସେ ଏବେ ଅଧିକ ଆସୁଛି ସବୁ ଟେକ୍ନୋଲୋଜି ଟେକ୍ନୋଲୋଜି ତ ଆଗକୁ ବଢୁଛି ତା' ସହିତ ଆମେ ବି ଆଗକୁ ବଢ଼ିବା ଦରକାର ଆମ ଚିନ୍ତାଧାରା ବି ଆଗକୁ ବଢ଼ିବା ଦରକାର ସେହି ଅନୁସାରେ ସବୁ ସେମିତି ବଢ଼ି ଚାଲିଛି ଟେକ୍ନୋଲୋଜି ଆଗଉଛି ଆମେ ବି ଆଗଉଛେ ଆମର ଚିନ୍ତାଧାରା ବି ଆଗଉଛି